ଯେତେବେଳେ ମୁଁ ଛୋଟ ଥିଲି ସେତେବେଳୁ ମୁଁ ଅନେକ ମାନେ ସଙ୍ଗୀତ ଏଗୁଡ଼ା ଗୋଟିଏ ଆଗ୍ରହ ସୃଷ୍ଟି ହୋଇଥିଲା ସେତେବେଳେ ମୁଁ ବିଦ୍ୟାଳୟରେ ମଧ୍ୟ ପାଠ ପଢ଼ୁଥିଲି ସେତେବେଳ ମୋ ସାଙ୍ଗ ସାଥିମାନେ ବିଭିନ୍ନ ପ୍ରକାର ଗୀତ ଗାଇଥାନ୍ତି ଗୀତ ଗାଇବା ସହିତ ମୁଁ ମୋତେ ମଧ୍ୟ ଶୁଣିବା ପାଇଁ ଭଲ ଲାଗେ ଏହାଦ୍ଵାରା ମୋ ମନ ବି କେତେ ମାନେ ଆଗ୍ରହ ଜାଗୃତ ହୋଇଥିଲା ଯେ ଗୀତ ଶିଖିବାରେ ଏହାଦ୍ଵାରା ମୁଁ ଏକ ଗୁରୁଙ୍କ ସାହାଯ୍ୟ ନେଇଥିଲି ଗୀତ ଶିଖିବା ପାଇଁ ଗୀତ ଶିଖିଲା ପରେ ମଧ୍ୟ ମୁଁ ବିଦ୍ୟାଳୟରେ ମଧ୍ୟ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲି ଗୀତ ପ୍ରତିଯୋଗିତାରେ ଭାଗ ନେବା ପରେ ମଧ୍ୟ ପ୍ରାୟ ଆମର ଦୀର୍ଘ ଚଉଦ ବର୍ଷ ବୟସରେ ମୁଁ ଏକ ପ୍ରତିଭା ଆବିଷ୍କାର କରିଥିଲି ଯାହା ଦ୍ଵାରାକି ଘରେ ମଧ୍ୟ ଅତ୍ୟନ୍ତ ଖୁସି ହୋଇଥିଲେ ମାନେ ଘରେ ଅଧିକ ଖୁସି ହୋଇଥିଲେ ଏମିତି ଯାହା ହେଉ ମୋ ପୁଅ ଭଲ ଗୀତ ଗାଇପାରି ଗାଇକି ଭଲ ପ୍ରତିଭା ଆଣିବ ମୁଁ ପାଇଛି ଏହାଦ୍ୱାରା ଏହି ଛୋଟ ସମୟରେ ତ ମୁଁ ପ୍ରାୟତଃ ଗୀତ ଶୁଣିବା ପାଇଁ ମୋତେ ସେବେଠୁ ମୋର ଗୀତ ଗାଇବା ପାଇଁ ଏତେ ଆଗ୍ରହ ସୃଷ୍ଟି ହୋଇଛି